ରୋଷେଇ ଘରରେ ମୁଖ୍ୟ ଜିନିଷ ହେଲା ଲୋକଙ୍କର ନିହାତି ଜଣେ ଲୋକ ଅପେକ୍ଷା ତିନି ଚାରି ଜଣର ନିହାତି ଦରକାର ପଡ଼ିଥାଏ ଯାହାଫଲରେ ରୋଷେଇଟା ଶୀଘ୍ର ହୋଇଯିବ କେମିତି ସେ ଚିନ୍ତାଧାରା ହିଁ ରହିଥାଏ ସେଥିପାଇଁ ରୋଷେଇ ଘରରେ ଅଂଶୀଦାର ହେବାଟା ନିହାତି ଜରୁରୀ ହୋଇଥାଏ ଜଣେ ଦୁଇ ଜଣଙ୍କର ସାହାଯ୍ୟରେ ହିଁ ରୋଷେଇଟା ହୋଇଥାଏ ଜଣେ କର ସାହାଯ୍ୟରେ ରୋଷେଇ କରିବାଟା ଟିକେ ପ୍ରୋବ୍ଲେମ୍ ହୋଇଥାଏ ଯାହାଫଲରେ ତିନି ଚାରି ଜଣ ମିଶି ହିଁ ରୋଷେଇ କଲେ ଶୀଘ୍ର ହୋଇବାର ସମ୍ଭାବନା ଥାଏ ସେଥିପାଇଁ ରୋଷେଇ ଘରରେ ଅଂଶୀଦାର ହେବାଟା ଆବଶ୍ୟକତା ପଡ଼ିଥାଏ ଅଂଶୀଦାର ହେବା ଦ୍ଵାରା ରୋଷେଇ କାର୍ଯ୍ୟଟା ଶୀଘ୍ର ବି ହୋଇଥାଏ ଏବଂ ଭଲ ବି ହୋଇଥାଏ ଏହା ଫଲରେ ଖାଦ୍ୟର ସ୍ଵାଦିଷ୍ଟ ମଧ୍ୟ ବଢ଼ିଥାଏ ଏବଂ